ହ୍ୟାଲୋ କିଏ କହୁଛନ୍ତି ହଁ କୁହନ୍ତୁ ପରିବା ଦୋକାନ ଲାଗିଛି ହଁ ଫ୍ରେସ୍ ସବୁ ପନିପରିବା ଫ୍ରେସ୍ ଫ୍ରେସ୍ ଅଛି ହଁ ଭେଣ୍ଡି ଅଛି ବାଇଗଣ ମଧ୍ୟ ଅଛି ଆଉ ବିମ୍ସ ମଧ୍ୟ ଅଛି ଫ୍ରେସ୍ ଅଛି କୋବି ଆଉ କଣ ଦରକାର ଥିଲା କୋବି ହଁ ପୋଟଳ ମଧ୍ୟ ଅଛି ପୋଟଳ ମଧ୍ୟ ଅଛି ଗାଜରଫାଜର କଣ ଦରକାର ଥିଲା ନାଇ ଫ୍ରେସ୍ ଏକା ଅଛି ସବୁ ଫ୍ରେସ୍ ଏବେକା ଆଇଛି ତମକୁ କେତେ ଲାଗି ଦରକାର ଥିଲା ଯୋଉ ଭେଣ୍ଡି କୋବି ବିମ୍ସ ଏତିକି କେତେ ଆଉ ଫ୍ରେସ୍ ସବୁ ଫ୍ରେସ୍ ଅଛି ସବୁ ଫ୍ରେସ୍ ଅଛି ସବୁ ଫ୍ରେସ୍ ଅଛି ଆସିକି ନେଇଯାଅ ରଖୁଛି ଆଁ